ପୁରୁଣା ଗୀତଠାରୁ ଆଜିକାଲି ଗୀତ ବହୁତ ଫରକ୍ ପୁରୁଣା ଗୀତର ବହୁତ ସ୍ୱର ତାଳ ଥାଏ କିନ୍ତୁ ଏବେକାର ଗୀତର କିଛି ମଧୁରତା ନାହିଁ ସେମାନେ ଭୁଲୁଛନ୍ତି ଲତା ମଞ୍ଜସ୍କର ଅରବିନ୍ଦ ମୁଦଲି ଟି ସଉରି ଏହିସବୁ ଲୋକମାନଙ୍କର ଯୋଉ ସ୍ୱର ତାଳ ସବୁ ରହୁଚି ଏବେକାର ଗୀତିକାରମାନଙ୍କର ସେସବୁ ସ୍ୱର କଣ୍ଠ ନାହିଁ